ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତ ମୋତେ ବହୁତ ଭଲ ଲାଗିଥାଏ ଏବଂ ଓଡ଼ିଶୀ ନାଚ ଓଡ଼ିଶୀ ଗୀତ ବହୁତ ପରିମାଣରେ ପ୍ରଚଳିତ ଏବଂ ଏହା ଚଳଚ୍ଚିତ୍ର ମାଧ୍ୟମରେ ବ୍ୟବହାର ହୋଇଥାଏ ଏବଂ ସମସ୍ତେ ଟି ଭି ମୋବାଇଲରେ ଦେଖିପାରିଥାନ୍ତି ଏବଂ ମୋର ମୋର ପ୍ରିୟ ଅଭିନେତା ହେଉଛି ବାବୁଶାନ ଏବଂ ଅଭିନେତ୍ରୀ ହେଉଛି ବର୍ଷା ସେ ତୁ ଥିଲେ ମୋ ଡର କାହାକୁ ସିନେମା ଗୀତ ଗୁଡ଼ିକ ଅଧିକ ପସନ୍ଦ ଲାଗିଥାଏ ଏବଂ ମୋର ପ୍ରିୟ ଗାୟକ ହ୍ୟୁମାନ୍ ସାଗର ବହୁତ ପରିମାଣରେ ସେ ଫ୍ୟାସନ୍ ହୋଇଛନ୍ତି ଫେମସ ହୋଇଛନ୍ତି